ସାଧାରଣତଃ ମୁଁ ଘରେ ରୋଷେଇ କରେ ନାହିଁ ତ ମୁଁ ରୋଷେଇ ସାମଗ୍ରୀ ବିଷୟରେ ବହୁତ କିଛି ଜାଣିନି ଯେତିକି ସମୟ ବି ଘରେ ରହେ କିମ୍ବା ମାଆ'ଙ୍କୁ ରୋଷେଇ କରିବାର ଦେଖେ ସେତିକି ସମୟ ମଧ୍ୟରେ ମୁଁ ବହୁତ କମ୍ ସାମଗ୍ରୀ ବିଷୟରେ ଜାଣିଛି ଯୋଉ ଗୁଡ଼ାକ କି ମାଆ ବ୍ୟବହାର କରନ୍ତି ସେଗୁଡ଼ିକ ରସରେ ତିଆରି ଏପରି ସାମଗ୍ରୀ କେତେ ଗୁଡ଼ିଏ ଦେଖିଛି ଆଉ ଅଧିକ ବି ମୁଁ ଦେଖିନି